ମୋର୍ ମତରେ ଯୋଗ କରବାର ଆରମ୍ଭ କରବାଟା ସବୁଠୁ ଉପଯୁକ୍ତ ସମୟ ହେଲା ତିନ ବର୍ଷ କାରଣ ପ୍ରଥମ ଦୁତୀୟ ବର୍ଷରେ ଛୁଆମାନଙ୍କର ହାଡ଼ ହେତେ ଟିକେ ଷ୍ଟ୍ରଂ ନାହିଁ ହେଇଥିସି ଆର୍ ତିନ ବର୍ଷ ହେଲା ବେଳକେ ସେମାନଙ୍କ ହାଡ଼ ଗୁଡ଼ିକ ଭଲ ମଜଭୁତ ହୋଇଯାଇସିନ ଯାର ଫଳରେ ଇ ସମୟରେ ଯଦି ଆମେ ତାହାକୁ ଯୋଗର ଫାଇଦା ବିଷୟରେ କହିମା ଯୋଗର କେନ୍ତିକିରି ନିରୋଗ ରହିମା ସେ ବିଷୟରେ ଶିଖମା ତାହେଲେ ସେମାନେ କେବେବି କୌଣସି ପ୍ରକାର ରୋଗରେ ନାଇଁ ପଡ଼ଁ ଯେନ୍ତା ତାଙ୍କୁ ଜୀବନ ସାରା ବହୁତ ଫାଇଦା ଦେବା ଆର୍ ଇ ଫାଇଦା ଗୁଡ଼ାକ ସେମାନେ ତାଙ୍କର ପର ପିଢ଼ୀକେ ବି ଶିଖାଇ ପାରବେ ତାର ସାଙ୍ଗେ ସାଙ୍ଗେ ଆମେ ଯେନ୍ ଫାଇଦା ତା ପାଉଥିମା ସେଟାନୁବି ଅଧିକା ଫାଇଦା ସେମାନେ ପାଇବେ କାରଣ ସେମାନେ ଛୁଆ ବେଲୁ ଯୋଗ କରିକି ନିରୋଗ ହୋଇକି ରହିଛନ ସେଥିଲାଗି କୁହାସି କର ଯୋଗ ହୁଅ ନିରୋଗ ଇ କଥାଟା ମୋତେ ବହୁତ ପ୍ରଭାଭିତ କରସି